ଆମର ସାଧାରଣତଃ ଆମ ପାରମ୍ପରିକ ରୀତିନୀତି ଅନୁସାରେ ଆମର ବ୍ରାହ୍ମଣ ଘରେ ବ୍ରାହ୍ମଣ ଘରେ ହବିଷ ଡାଲମା ଗୋଟେ ହୁଏ ହବିଷ ଡାଲମା ସମସ୍ତଙ୍କର ବହୁତ ପ୍ରିୟ ହବିଷ ଡାଲମାଟା ସାଧାରଣତଃ ବ୍ରାହ୍ମଣ ଘରେ କାର୍ତ୍ତିକ ମାସରେ ବିଧବା ସ୍ତ୍ରୀ ଲୋକମାନେ ହିଁ ତାକୁ କରିଥାନ୍ତି କରିଥାନ୍ତି ତ ସେ ଡାଲମାକୁ ସମସ୍ତେ ବର୍ଷେ ବର୍ଷେ ପାଇଁ ଅପେକ୍ଷାର ଥାଏ ଅପେକ୍ଷା ଥାଏ ସେଇ ଡାଲମାଟା ଖାଇବା ପାଇଁ ସମସ୍ତଙ୍କୁ ସେମାନେ କରନ୍ତି ସତ କିନ୍ତୁ ଘରର ସମସ୍ତ ସଦସ୍ୟ ତାକୁ ଖାଇପାରନ୍ତି ହବିଷ ଡଲମାରେ ମୁଖ୍ୟ ଖାଦ୍ୟ ହେଉଛି ମୁଖ୍ୟ ମାନେ ଜିନିଷ ହେଉଛି ସେଥିରେ ଆମର ମୁଗ ଡାଲି କନ୍ଦମୂଳ କଦଳୀ ଆଉ ସାରୁ ଏମିତି ପଡ଼ିକି ସେ ଡାଲମାଟା ହୁଏ ଆଉ ସେଟା ଘିଅ ଘିଅରେ ଫୁଟା ହୁଏ ଆଉ ଜୀରା ଫୁଟା ହେଇକି ହୁଏ ଆଉ ସେ ଡାଲମାଟା ଏତେ ଏତେ ଭଲ ହେଇଥାଏ ଯେ ସେଥିରେ ଘରର ସମସ୍ତେ ତାକୁ ଖାଆନ୍ତି ଆଉ ସେଥିପାଇଁ ବି ମାନେ ବହୁତୁ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି କେବେ ସେ କାର୍ତ୍ତିକ ମାସ ଆସିବ ଆଉ ସେଇ ଡାଲମାଟା ହବ ଘରେ ସମସ୍ତେ ତାକୁ ଖାଇବେ ଆଉ ପ୍ରାୟ ଆମର ଏବେ ୟୁଟ୍ୟୁବ୍ରେ ପ୍ରାୟ ହବିଷ ଡାଲମାର ରେସିପି ସବୁ ଆସୁଛି କିନ୍ତୁ ଇୟେ ଆମର ପୂର୍ବପୁରୁଷରୁ ଚାଲି ଆସିଛି ଏବେ ବି ଚାଲିଛି ଆଉ ସିଏ ବି ଚାଲୁଥିବ ମଧ୍ୟ ସମସ୍ତେ ହବିଷ ଡଲମାଟାକୁ ବହୁତ ପସନ୍ଦ କରନ୍ତି ସମସ୍ତଙ୍କର ହବିଷ ଡାଲମା ବହୁତ ପସନ୍ଦ ହବିଷ ଡାଲମା କାର୍ତ୍ତିକ ମାସରେ ଆମର ପାଞ୍ଚ ଦିନ ଯାକେ ହେଇଥାଏ ପାଞ୍ଚ ଦିନ ପର୍ଯ୍ୟନ୍ତ ଲାଗିଥାଏ ପୁରା ଆମର ଅଁଳା ନବମୀ ଦିନ ଠୁ ଆରମ୍ଭ ହୁଏ ଆଉ ପୂର୍ଣ୍ଣିମା ଦିନ ଶେଷ ହୁଏ ଅଁଳା ନବମୀ ଦିନ ଫାର୍ଷ୍ଟ ଅଁଳା ଗଛମୂଳେ ସିଏ କରାଯାଇଥାଏ ଅଁଳା ଗଛ ଦେଖିକି ଆମର ବିଧବା ସ୍ତ୍ରୀ ଲୋକମାନେ ଅଁଳା ଗଛମୂଳେ ଫାର୍ଷ୍ଟ ରୋଷେଇ କରିକି ସେଠି ପୂଜା କରିକି ଛୋଟ ପିଲାମାନଙ୍କୁ ଡାକିକି ଖାଇବାକୁ ଦିଅନ୍ତି ଆଉ ବଡ଼ ମାନେ ବି ମାନେ ସେଥିରେ ଖାଆନ୍ତି ଆଉ ଦଶ ଅଁଳା ନବମୀ ଦିନ ଠୁ ଆରମ୍ଭ ହୁଏ ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶେଷ ହୁଏ ସବୁଦିନ ସେଇ ସେଇ ଗୋଟିଏ ଖାଦ୍ୟ ହବିଷ ଡାଲମା ଅବିଷ ଡାଲମାକୁ ଗାଁ ପ୍ରାୟ ସାଧାରଣତଃ ଗାଁ ଗାଉଲିରେ ଲୋକମାନେ ବହୁତ ଭଲ ପାଆନ୍ତି ଆଉ ବାହାରେ ବି ଏ ଡାଲମାଟା ସବୁଠୁ ନିଆରା ହେଇଥାଏ ଏ ରୋଷେଇ ରୋଷେଇ ପାଇଁ ସମସ୍ତଙ୍କର ଲୋଭ ଥାଏ ସେଇ ଡାଲମାକୁ ଖାଇବା ପାଇଁ ଆଉ ପ୍ରାୟ ସମସ୍ତଙ୍କର ମନରେ ଥାଏ କେବେ କାର୍ତ୍ତିକ ମାସ ହବ ସେଇ ଡାଲମା ହବ ସରିଗଲା ପରେ ପୂର୍ଣ୍ଣିମା ସରିଗଲା ପରେ ସମସ୍ତେ ପୁଣି ଆଉ ଗୋଟେ ବର୍ଷକୁ ଅପେକ୍ଷା ହବିଷ ଡାଲମା ଖିଆ ହବ ହବିଷ ଡାଲମା ନାଁଟା ଶୁଣିଲେ ବି ମାନେ ମନ ଭିତରେ ମାନେ ପଳାଇ ଆସେ ଲୋଭ ପଳାଇ ଆସେ ଡାଲମା ଖାଇବା ପାଇଁ